ମିଷ୍ଟାନ୍ନ ପାଇଁ ଆମର ବାହାଘର ପାଇଁ ମିଠା ଆସିବାର ଅର୍ଡର୍ ଅଛି ଆପଣ ଆମକୁ ପଚାଶ ପ୍ୟାକେଟ ମିଠା ଆପଣ ଦେବେ କାରଣ ଗୋଟିଏ ପିଲାଙ୍କର ଭୋଜି ଉପଲକ୍ଷ ଅଛି କାରଣ ସ୍କୁଲରେ ପିଲାଙ୍କର ପର୍ବ ଅଛି ଜାତୀୟ ପର୍ବ ଉତ୍ସବରେ ପିଲାମାନଙ୍କୁ ଗୋଟିଏ ଗୋଟିଏ ଦିଆଯିବ ଆପଣଙ୍କର କେମିତି ପ୍ୟାକେଜ୍ ଅଛି ଗୋଟେ ଲେଖା ମିଷ୍ଟାନ୍ନକୁ କେତେ ଟଙ୍କା ଲେଖାଏଁ ଆପଣମାନେ ନେବେ ଆଉ ଯଦି ଆମ ପାଇଁ ପ୍ୟାକେଜ କେତେ ଅଛି ଅର୍ଡର୍ କେତେ ଲେଖାଏଁ ନେବେ ଗୋଟିକୁ ପାଞ୍ଚ ଟଙ୍କା କି ଚାରି ଟଙ୍କା ହିସାବରେ ଆମକୁ ଆପଣ କହିକି ଜଣାଇବେ ଆଗାମୀ ଏପ୍ରିଲ ମାସ ପାଞ୍ଚ ତାରିଖରେ ପାଞ୍ଚ ଗୁରୁବାରରେ ଆପଣ ଆମକୁ ଅର୍ଡର୍ ଦିଅନ୍ତୁ ଆଉ ଆପଣ ଯଦି ଟିକେ ରେଟ୍ ଆମକୁ କମ୍ କରିବେ ଆମେ ଆପଣଙ୍କ ପାଖରୁ ପଚାଶ ପ୍ୟାକେଟ୍ ଅର୍ଡର୍ ଆଣିବୁ ମିଠା ପିଲାମାନଙ୍କୁ ସେଇ ହିସାବରେ ଆପଣଙ୍କୁ ଦିଆଯିବ ଆଉ ଟିକେ ଆପଣ ଯଦି ରେଟ୍ କମ୍ କରିବେ ଟିକେ ଅଫର୍ ଆମ ପାଇଁ ଟିକେ କମ୍ କଲେ ଆମକୁ ଟିକେ ସୁବିଧା ହେବ ଆଉ ଯଦି ଆପଣ ଆମ ପାଇଁ ଟିକେ କମ୍ କରିବେ ତାହେଲେ ଆମେ କ'ଣ କରିବୁ ନା ଆପଣଙ୍କ ଫୋନ ପେ କୁ ଅର୍ଡର୍ ପଇସାଟା ଟଙ୍କା ଦୁଇ ହଜାର ପଠେଇ ଦେବୁ ଆଉ ଟିକେ କନସେସନ୍ ରେଟ୍ରେ ଆପଣ ଆମକୁ ଦେବେ ଆଉ ତାପରେ ଯଦି ହେଲା ଆପଣ ଟିକେ ପହଞ୍ଚେଇ ଦେବେ ଅର୍ଡର୍ କରିକିରି ଆଉ ଆଜ୍ଞା ହଉ ଟିକେ ରେଟ୍ କମ କରିବେ ଆଉ ପିଲା ଦୁଇଶହ ପିଲା ଅଛନ୍ତି ଗୋଟେ ତିନି ଟଙ୍କା ଲେଖାଏଁ ଦେଲେ ପାଞ୍ଚ ହଜାର ଭିତରେ ଆମେ ଆଣିପାରିବୁ